ଉତ୍ତର ଭାରତର ଲୋକମାନେ ସାଧାରଣତଃ ମସଲାଯୁକ୍ତ ଖାଦ୍ୟ ଖାଇବା ପାଇଁ ଭଲ ପାଆନ୍ତି ଦକ୍ଷିଣ ଭାରତରେ ସିମ୍ପୁଲ୍ ଖାଦ୍ୟ ସାଦା ପୁରା ଭାତ ଡାଲ୍ମା ଶାଗ ଭଜା ମାନେ ଏସବୁ ଖାଇବାକୁ ଭଲ ପାଆନ୍ତି ଉତ୍ତର ଭାରତରେ କେବଳ ଆ ଆମେ ତେଲ ମସଲା ମାଛ ମାଂସ ଏସବୁ ଜିନିଷ ଖାଇବା ପାଇଁ ଭଲ ପାଆନ୍ତି ପୋଷାକ ଉତ୍ତର ଭାରତରେ ପୋଷାକ ଇଏ ପଞ୍ଜାବୀ ଟ୍ରାଉଜର୍ ପଞ୍ଜାବୀ ପିନ୍ଧନ୍ତି ପଗଡ଼ି ଭିଡ଼ନ୍ତି ଦକ୍ଷିଣ ଭାରତରେ ସାଧାରଣତଃ ପୋଷାକ ଶାଢ଼ୀ ଚୁର୍ଦାର୍ ଏସବୁ ପିନ୍ଧନ୍ତି ସିମ୍ପୁଲ୍ ପାଣିପାଗ ସାଧାରଣତଃ ପାଣିପାଗ ରୁହେ ଭଲ ରୁହେ ସେପଟେ ଉତ୍ତର ଭାରତରେ ରେ ଦକ୍ଷିଣ ଭାରତରେ ବହୁତ ବର୍ଷା ହୁଏ ଉତ୍ତର ଭାରତରେ ଯେତେ ବର୍ଷା ହୁଏନା ଦକ୍ଷିଣ ଭାରତର ସାକ୍ଷରତା ପାଇଁ ବହୁତ ଉନ୍ନତ ଉତ୍ତର ଭାରତ କଳକାରଖାନା ପାଇଁ ସେମାନେ ଉତ୍ତର ଭାରତରେ କଳକାରଖାନା ବହୁତ କିଛି ଶ୍ରମିକମାନଙ୍କୁ ଯୋଗ୍ୟ ଶ୍ରମିକ ମାନଙ୍କର ବହୁତ ଶ୍ରମିକମାନଙ୍କୁ ସେମାନେ ଯୋଗ୍ୟ କରନ୍ତି ଉତ୍ତର ଭାରତ ଦକ୍ଷିଣ ଭାରତରେ ସେଇଟା ଅଭାବ ଦକ୍ଷିଣ ଭାରତର